ନିହାତି ନିହାତି କଳା ଯୋଗୁଁ ବା ଚିତ୍ରାଙ୍କନ ଯୋଗୁଁ ଲୋକମାନଙ୍କୁ ଲାଭ ମିଳେ ମୁଁ ନିଜେ ଗୋଟିଏ କଳାକାର ମୋତେ ଚିତ୍ରାଙ୍କନ କରିବା ବହୁତ ପସନ୍ଦ ଆଉ ମୋତେ ଲାଗୁଚି ଯେ ଚିତ୍ରାଙ୍କନ କରିବା ପରେ ପରେ ମୋ ଭିତରେ ଶୃଙ୍ଖଳା ଆଉ ସୃଜନଶୀଳତା ବହୁତ ବେଶୀ ବଢ଼ିଯାଇଛି ମୁଁ ବହୁତ ନୂଆ ନୂଆ ଜିନିଷ କଳ୍ପନା କରିପାରୁଛି ନୂଆ ନୂଆ ଜିନିଷ ଶିଖିବା ପାଇଁ ମୋ ଭିତରେ ଗୋଟେ ଆଗ୍ରହ ସୃଷ୍ଟି ହେଉଛି ଆଉ ମୋତେ ଜଣା ଆସେ ଯେଉଁମାନେ କଳାକାର ଯେଉଁମାନେ ନୂଆ ନୂଆ ଆକ୍ଟିଙ୍ଗ କରୁଛନ୍ତି କିମ୍ବା ନୂଆ ନୂଆ ଗୀତ ଶିଖୁଛନ୍ତି ସେମାନଙ୍କୁ ଆହୁରି ବେଶୀ ଆକ୍ଟିଙ୍ଗ କରିବା ଗୀତ ଶିଖିବା ନାଚିବା ଏସବୁ ବହୁତ ପସନ୍ଦ ଆଉ ସେମାନଙ୍କ ଭିତରେ ଗୋଟେ ଶୃଙ୍ଖଳା ଦେଖାଯାଏ ସେଥିପାଇଁ ନିହାତି ଭାବରେ ଗୋଟିଏ କଳା ଆପଣଙ୍କୁ ଶୃଙ୍ଖଳିତ ଏବଂ କଳ୍ପନା ବନାଇଥାଏ ଆଉ ଆରାମଦାୟକ ଆଉ ଚିକିତ୍ସାମୂଳକ ବା ଲାଭଦାୟକ ବିଷୟରେ ମୁଁ ଏହା କହିବି ଯେ ଯେତେବେଳେ ମୁଁ ଚିତ୍ରାଙ୍କନ କରେ ସେତେବେଳେ ମୋର ସବୁ ଅସୁବିଧା ସବୁ କଷ୍ଟ ଆଉ ସବୁ ଦୁଃଖ ମୁଁ ଭୁଲିଯାଏ କେବଳ ଚିତ୍ରାଙ୍କନ ଉପରେ ହିଁ ମୋର ସବୁ ଲକ୍ଷ୍ୟ ଥାଏ କିଛି ଅସୁବିଧା ହେଇଥିଲେ ସେ ବିଷୟରେ ମଧ୍ୟ ମୁଁ ଭୁଲିଯାଏ ସେଥିପାଇଁ ମୋତେ ଲାଗେ ଯେ ଗୋଟିଏ କଳା ଗୋଟିଏ ଚିତ୍ରାଙ୍କନ ନିହାତି ଭାବରେ ଆପଣଙ୍କ ପାଇଁ ଲାଭଦାୟକ ଅଟେ